ମୁଁ ମନେ ରଖିଥିବା ପାଞ୍ଚୋଟି ତାରିଖ ହେଲା ବାଇଶ ସାତ ଉଣେଇଶହ ଏକାନବେ ଚଉଦ ପାଞ୍ଚ ଦୁଇ ହଜାର ଏକ ଚାରି ଦୁଇ ହଜାର ପାଞ୍ଚ ତିନି ସାତ ଉଣେଇଶହ ଛୟାନବେ ଦଶ ଆଠ ଦୁଇ ହଜାର କୋଡ଼ିଏ